ଏଇରା ଆଠ ନଅ ଦିନ ହେଉଛେ ଗୁଟେ ହାରଟେ ଘିନିଛେ ବହୁତ ବଢ଼ିଆଁ ଛେଇଛେ ପୁରା କମ ଦାମରେ ପୁରା ମିଳିଗଲା ପୁରା ହଳଦିଆ ରଙ୍ଗର ହୋଇକରି ପଥର ବସିଛେ ବହୁତ ଦିନକାଁସେ ଯିବା ପୁରା ବଢ଼ିଆଁ ଲାଗୁଛେ ବି ସୁନ୍ଦର ଦିଶୁଛେ ଦେଖ୍ବାକେ ବି ଦେଖ୍ବୁ ନା ଭଲ ଦିଶୁଛେ ପୁରା କମ ପଇସାରେ ମିଲିଗଲା ଗୋ ଏହିଟା ଏ ହାରଟା ବଢ଼ିଆଁ ଲାଗୁଛେ ମୋତେ